ଆମର କୃଷକମାନଙ୍କୁ ବାୟୋଫର୍ଟିଲାଇଜର୍ ବ୍ୟବହାର କରିବାକୁ କହିବାକୁ ପଡ଼ିବ ସେମାନେ ଆମର ଯେଉଁ ରାସାୟନିକ ସାର ମାନ ଆସୁଛି ସେଇଥିରୁ କେମିତି ଦୂରେଇକି ରହିବେ ସେଥିପ୍ରତି ଆମକୁ ଧ୍ୟାନ ଦେବାକୁ ପଡ଼ିବ ରାସାୟନିକ ସାରରୁ ଆମେ ଯେତିକି ଦୂରରେ ରହିବା ଆମର ଜୀବନର ଅବଧି ସେତିକି ବଢ଼ି ଚାଲିବ ଆମେ ଆଗର ମନୁଷ୍ୟମାନେ ବହୁତ ଦିନ ଧରି ବଞ୍ଚୁଥିଲେ ପଚାଶ ବର୍ଷ ଶହେ ବର୍ଷ ଦେଢ଼ଶହ ବର୍ଷ କେମିତି ହେଲା ଆମର ଖାଇବା ପିଇବା ଚାଲିଚଳନ ଧରି କୃଷିକୁ ଆମେ କେବେବି ଗୋଟେ ଛୋଟ ଜିନିଷ ବୋଲି ଭାବିବା ଦରକାର ନୁହଁ କୃଷକ ହେଉଛି ସିଏ ଆମର ମେରୁଦଣ୍ଡ ସିଏ ଆମ ପାଇଁ ସବୁକିଛି କରୁଛି ଆମର ସକାଳୁ ଉଠିବାଠୁ ନେଇକି ରାତିରେ ଶୋଇବା ପର୍ଯ୍ୟନ୍ତ ମୁଖ୍ୟ ଦରକାର ଆମର ଖାଦ୍ୟ ପାନୀୟ ଯାହାକି ଆମକୁ ଗୋଟେ କୃଷକ ଯୋଗାଇ ଥାଏ ଏବେ ବହୁତ ସୁବିଧା ହେଲାଣି କୃଷକ ମାନଙ୍କୁ ଆମକୁ ପରାମର୍ଶ ଦେବାକୁ ପଡ଼ିବ ୟୁଟ୍ୟୁବ୍ରେ ଆମର ଚାଷ ବିଷୟରେ ଆସୁଛି ସେଗୁଡ଼ିକ ଆମେ କୃଷକମାନଙ୍କୁ ଜଣେଇବାକୁ ପଡ଼ିବ ତା'ହେଲେ ଯାଇକି ସେମାନେ ସେଇଥିରୁ କିଛିଟା ଜିନିଷ ଜାଣିପାରିବେ ଆଉ ଆମର ବି ମଧ୍ୟ ବହୁତ କାମରେ ଆସିବ ଆମେ ଯେତିକି ପାରିବା କୃଷକମାନଙ୍କ ସାଥ୍ ଦେବାକୁ ପଡ଼ିବ